ସାର୍ ନମସ୍କାର ସାର୍ ମୁଁ ମଧୁପୁର ଆସିଥିଲି ସାର୍ ସେ ଫସଲ ବୀମା ବିଷୟରେ କଥା ହେବାକୁ ଆସିଥିଲି ସାର୍ କାହିଁକିନା ଇଣ୍ଟର୍ନେଟ୍ ସୁବିଧା ନଥିବା ଗାଁମାନଙ୍କରେ କେଉ ହିସାବରେ ବ୍ୟାଙ୍କିଂ ପଇଠ କରିବି ସେହି ହିସାବରେ କଥା ହେବାକୁ ଆସିଥିଲି ସାର୍ ହଁ ସାର୍

କାହିଁକିନା ଇଣ୍ଟର୍ନେଟ୍ ସୁବିଧା ନଥାଏ ଗାଁମାନଙ୍କରେ ବି ନାହିଁତ ସେହି ହିସାବରେ କଥାବାର୍ତ୍ତା ହେବାକୁ ଆସିଥିଲି

ହଁ ସେହି କଥା ଏକା ସାର୍

ହଉ ତାଙ୍କେ କେଉଁ ହିସାବରେ ତାଙ୍କେ ପଇଠ କରିବେ ସାର୍ ସେହି ଫସଳ ବୀମା ପଇସାଟା ସାର୍ ସାର୍ କାହିଁକିନା ବେଶୀ ଜାଗାରେ ଇଣ୍ଟର୍ନେଟ୍ ସୁବିଧା ଇଏର ନାହିଁ ତ ସେ ସେହି ହିସାବରେ ଏକା ତାଙ୍କୁ କହିବାକୁ ପଡ଼ିବ ତାଙ୍କେ ଆସିକି କହୁଥିଲେ ଏକା କେମିତି ପଇସା ଇଏ କରିବୁ ଆମର ଗାଁରେ ତ ଇଣ୍ଟର୍ନେଟ୍ ସୁବିଧା ନାହିଁ କିଛି ସୁବିଧା ନାହିଁ ପଇସା ପତ୍ର କଉ ହିସାବରେ ଇଏ କରିବୁ ବୋଲି ତାଙ୍କେ ଆସିକି କହୁଥିଲେ ସେଇଟା ପାଇଁ ମୁଁ କହିଲି କି ତମେ ମୁଁ ଯାଇ ଅଫିସ୍ରେ ଟିକିଏ କଥାବାର୍ତ୍ତା କରିକି ତୁମକୁ ଜଣାଇବି ଯେ ତୁମେ କେଉଁ ହିସାବରେ ପଇସା ପଇଠ କରିବ ସେହି ହିସାବରେ ମୁଁ କଥାବାର୍ତ୍ତା ହୋଇକି ଆସିଲେ ମୁଁ ତୁମକୁ ଜଣାଇବି ବୋଲି କହିଲି ସାର୍ ହଁ ସାର୍ ନାହିଁ ଆମ ଏରିଆରେ ଏତେ ଇଣ୍ଟର୍ନେଟ୍ ସୁବିଧା ନାହିଁ ସାର୍ ସେ ଭତର ଏରିଆଯାକରେ ସେ ଭିତରଯାକ ଇଣ୍ଟର୍ନେଟ୍ ସୁବିଧା ଏତିକି ନାହିଁ

ହଁ ହଁ ହଁ ସେଇଟା ଏକା ସାର୍ ମୁଁ ପଚାରିବାକୁ ମୁଁ ଆସିଥିଲେ ତ ଆଜି ବି ଆସିଥିଲେ ତାଙ୍କୁ ମୁଁ କହିଲି ମୁଁ ସାର୍ ସହିତ କଥା ହୋଇକି ଆସେ କଥା ହୋଇ ଆସିସାରିଲା ପରେ ମୁଁ ତୁମକୁ କହିବି ଯେ କେମିତି ପଇସା ତୁମେ ପଇଠ କରିବ ସେହି ହିସାବରେ ମୁଁ ତୁମକୁ ଜଣାଇଦେବି ବୋଲି କହିଲି ସାର୍

ହଉ ସାର୍ ହେଲେ ତାଙ୍କେ ଠିକ୍ ଅଛି ସାର୍ ମୁଁ ଏବେ ଗଲେ ତାଙ୍କୁ କହିଦେବି ତାଙ୍କୁ ଜଣାଇଦେବି ସାର୍ ହଁ ସାର୍ ହଉ ସାର୍

ହଉ ସାର୍ ଦେଖନ୍ତୁ ସାର୍ କାହିଁକିନା ଆମର ଏରିଆରେ ଇଣ୍ଟର୍ନେଟ୍ ସୁବିଧାଯାକ ବି ଇଏ ଅଛି ସାର୍ ତାଙ୍କୁ ଯେମିତି ହେଲେ ବି ତୁମେ କେଉଁ ସୁବିଧା ସିଷ୍ଟମ୍ରେ ବି କରିକି ତାଙ୍କୁ ଇଏ କରନ୍ତୁ ସାର୍ କାହିଁକିନା ବେଶୀ ଅସୁବିଧା ହେଉଛି ଆମ ଏରିଆରେ ଇଣ୍ଟର୍ନେଟ୍ ସୁବିଧା ନଥିବାରୁ ଇଏ ଅସୁବିଧା ସାର୍ ସେଇଟା ଏକା ଦେଖନ୍ତୁ ସାର୍ ତୁମେ ଯେମିତି ହେଲେ ବି ତୁମେ ଚେଷ୍ଟା କରିକି କେଉଁ ହିସାବରେ ବି ତୁମେ ଯାଇକି ଇଏ କରିଦିଅନ୍ତୁ ସାର୍ ମୁଁ ଠିକ୍ ଅଛି ସାର୍ ମୁଁ କହିଦେବି ସାର୍ ହଉ ସାର୍ କାହିଁକିନା ସୁବିଧା କିଛି ନାହିଁ ଯଦି ବେଶୀ ହଇରାଣ ହେଉଛନ୍ତି ସାର୍ ସେହି ସୁବିଧା ନଥିବାରୁ ନାଇଁ ଯେଉଁ ଇଣ୍ଟର୍ନେଟ୍ ଥିବା ସୁବିଧାରେ ତ ହୋଇଯାଉଛିି କାହିଁକିନା ସେ ଇଣ୍ଟର୍ ଏରିଆଯାକ ହଉ ନାଇଁ ସାର୍ ସେହି ହିସାବରେ ଏକା ଜଣାଇବା ପାଇଁ

ହଁ ସାର୍ ହଉ ସାର୍ ତୁମେ ଯେମିତି ହେଲେ ବି ଆମର ସୁବିଧା ଟିକିଏ ଇଏ କରନ୍ତୁ କାହିଁକିନା ଆମେ ବେଶୀ ଅସୁବିଧା ଅଛୁ ସେଇଠି ସେଇଥିପାଇଁ ଟିକିଏ ଦେଖନ୍ତୁ କେଉଁ ହିସାବରେ ବି ତାଙ୍କୁ ଇଏ କରିକି ସୁବିଧା ଇଏ କରନ୍ତୁ

ହଉ ସାର୍ ମୁଁ ବୁଝିଗଲିି ସାର୍ ମୁଁ ଯାଇକି କହିଦେବି ହଉ ସାର୍ ସାର୍ ହଉ ଠିକ୍ ଅଛି ସାର୍

ହଉ ସାର୍ ହଉ ଠିକ୍ ଅଛି ସାର୍ ହଉ ହଉ ସାର୍ ଧନ୍ୟବାଦ ସାର୍